ହ୍ୟାଲୋ ସ୍ୱିଗୀରୁ କହୁଛନ୍ତି କି ମୋ ନାଁ ସୋମନାଥ ଏହି କିଛି ସମୟ ଆଗରୁ ମୁଁ ଆପଣଙ୍କ ହୋଟେଲରୁ ଖାଦ୍ୟ ଅର୍ଡ଼ର କରିଥିଲି ଆଜ୍ଞା ହଁ ସେଥିରେ ଭାତ ମାଛ ଚିକେନ ସାଲାଡ଼ ପାମ୍ପଡ଼ ଥିଲା ଆପଣ ବାହାରି ଗଲେଣି କି ଠିକ୍ ଅଛି ଆପଣ ମୋ ଠିକଣାଟି ସମ୍ପୂର୍ଣ୍ଣ ଜାଣିଛନ୍ତି କି ଆପଣ ସେଇ ଛକ ନିକଟରେ ପହଁଞ୍ଚି ମୋତେ ଫୋନ କରନ୍ତୁ ଆଚ୍ଛା ଠିକ୍ ଅଛି ଆପଣ ମୋ ସମ୍ପୂର୍ଣ୍ଣ ଠିକଣାଟି ଲେଖିନିଅନ୍ତୁ ଯଶୋଦା ଆପାର୍ଟମେଣ୍ଟ ସେକେଣ୍ଡ ଫ୍ଲୋର ଫ୍ଲାଟ ନମ୍ବର ଚାରିଶହ ପାଞ୍ଚ ଆପଣ ଆମର ବିଲ୍ଡିଂ ପାଖରେ ପହଞ୍ଚିଲା ପରେ ମୋତେ କଲ କରିନେବେ ଠିକ୍ ଅଛି ଧନ୍ୟବାଦ